ଆଜ୍ଞା ନମସ୍କାର ହଁ ଆଜ୍ଞା ଆମ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦେବାଟା ପୁରା ଗୁରୁତ୍ୱପୂର୍ଣ୍ଣ କାହିଁକିନା ଆଜିକାଲି ଆମେ ଓଡ଼ିଶାବାସୀ ପିଲାମାନେ ଓଡ଼ିଆ ପଢ଼ିପାରୁନାହାନ୍ତି କାହିଁକି ଯେତେ ଇଂଲିଶ ମିଡ଼ିୟମ୍ ଅଛି ସବୁ ଇଂଲିଶ ମିଡ଼ିୟମ୍ ପଳଉଛି ଇଏ ଗୋଟେ ତାଙ୍କର କ'ଣ ଶିକ୍ଷା ଦୀକ୍ଷା ହୁଁ ସେ କଲଚର୍ ଭଲ ଲାଗୁ ନାହିଁ ଆମକୁ ଓଡ଼ିଆ ଶିକ୍ଷା ଦୀକ୍ଷା ଦେବା ଦରକାର ଆମ ପିଲାମାନେ ଓଡ଼ିଆ କଥା ହବା ନିହାତି ଦରକାର ତାଙ୍କେ ଇଂଲିଶ ମିଡ଼ିୟମ୍ ଯାଉଛନ୍ତି ସେ କେଉଁ ସାର୍ଥ ପାଉଛି ଯାଇଥିବ ବୋଧେ ହେଲେ ଆମ ପିଲାମାନଙ୍କୁ ଓଡ଼ିଆ ଶିଖିବା ଦରକାର

ଓଡ଼ିଆ ଶିକ୍ଷା ଆମକୁ ଦରକାର ସେ ମମ୍ କ'ଣ ଡାଡ଼ କ'ଣ ମାଆ ବାପା ସବୁ କେତେ କେତେ ପିଲା ଜାଣିନାହାନ୍ତି ସେଇଟା ଭାଇ ଆମ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦରକାର ଆମେ ଓଡ଼ିଆବାସୀ ଆମକୁ ଓଡ଼ିଆ ଶିକ୍ଷା ଦରକାର ତାହା ପାଇଁ କ'ଣ କରିବାକୁ ପଡ଼ିବ ଆମେ କରିବ ସିନା ଆମ ଓଡ଼ିଆ ଶିକ୍ଷା ଦରକାର ଆଉ ଏ ଇଂଲିଶ ମିଡ଼ିୟମ୍ ତାଙ୍କର ଅଲଗା କଲଚର୍ ତାଙ୍କେ ଅଲଗା ଥାଆନ୍ତୁ ସିନା ଆମ ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦରକାର ଆମର ଏଇଟା ଭାଇ କ'ଣ ପଢ଼ିଆକୁ କରିବାକୁ ପଡ଼ିବ ଆମକୁ ସେଇଟା କୁହନ୍ତୁ ଆମେ ସେଇଟା କରିବୁ ଆଉ ଆମ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦରକାର ଏଇଟା ଆମର ଫାଷ୍ଟ ଆଣ୍ଡ ଲାଷ୍ଟ କଥା